ଆପଣ କେବେ ଲାଇଭ୍ ମଡ଼େଲ କିମ୍ବା ସ୍ଥିର ଜୀବନ ସେଟ୍ଅପ୍ରୁ ଆକୃଷ୍ଟ ହୋଇଛନ୍ତି କି ସେଇ ଅନୁଭୂତି କିପରି ଥିଲା ଏଥିରେ କ'ଣ କଷ୍ଟ ହଁ ମୋ ଲାଇଫ୍ ମଡ଼େଲ କିମ୍ବା ସ୍ଥିର ଜୀବନରେ ସେଟ୍ଅପ୍କୁ ଆକୃଷ୍ଟ ହୋଇଥାଏ ମୋତେ ମାନେ ମୋତେ ମଧ୍ୟ ମୋ ବହୁତ ପସନ୍ଦ କି ମୁଁ ଗୋଟିଏ ମଡ଼େଲ ହେବି ଏବଂ ମୋତେ ମଡ଼େଲ କରିବାକୁ ପସନ୍ଦ କିନ୍ତୁ ଆମ ଫ୍ୟାମିଲିରେ କେହିି ସେହା ପସନ୍ଦ କରୁନାହାନ୍ତି ଯେହେତୁ ସେମାନେ ପୁରୁଣା ଏ କଥା ମାନେ ପୁରୁଣା ଜମାନାର ଲୋକ ଏ ମୋ ପରିବାର ଲୋକ ଏତେ ମଡ଼େଲ ସେଟ୍ଅପ୍ରୁ ଏତେ ଆକୃଷ୍ଟ ହୋଇନଥାନ୍ତି ଯେହେତୁ ଏବେ ଆମେ ମାନେ ଆମେ ଏବେକୁ ଆଜିକାଲିର ପିଢ଼ି ତେଣୁ ଆମକୁ ସେଇ ସୋସିଆଲ ମିଡ଼ିଆ ମଡ଼େଲ ଜୀବନରେ ସେଟ୍ଅପ୍ରୁ ଆକୃଷ୍ଟ ହୋଇଥାଏ ଏବଂ ସେଟ୍ଅପ୍ ମଧ୍ୟ ବହୁତ ଭଲ ଲାଗିଥାଏ ଏବଂ ମୋତେ ମଡ଼େଲ ମଧ୍ୟ ବହୁତ ଭଲ ଲାଗିଥାଏ